ଆମ ଗାଁରେ ଯେଉଁଟା ହେଇଥିଲା ନୃତ୍ୟ ପରିବେଷଶ ହେଇଥିଲା ସେଇଠି ମୁଇଁ ନେଇଥିନି ଡାନ୍ସ୍ କରବାର୍ ଲାଗି ଆଉ ଯେନ୍ଟା ସେ ଆମରେ ଦୁର୍ଗା ପୂଜା ବୋଲିକିନା ହେସି ଯେନ୍ଟା ଆମ ବାଲିପଡ଼ାରେ ହେସି ସେନା ଯେନ୍ଟା ଆମର ଡାନ୍ସ୍ ପ୍ରୋଗ୍ରାମ୍ ବି ହେସି ସେନା ବହୁତ ଲୋକ ପାର୍ଟିସିପେଟ୍ କରସନ୍ ମୁଇ ବି କର୍ସିଁ ହେଲେ ଆଜିତକ୍ ତ ବହୁତ ଦିନୁ ମୁଇଁ ଦେଖି ଆସୁଚେଁ ସେଟା ବହୁତ ବଢ଼ିଆ ଲାଗ୍ସି ଆରୁ ଯେତେ ବି ଅଲ୍ଗା ଅଲ୍ଗା ଗାଁ ଲୋକ ବି ଆସିକିନା ସିନା ଡାନ୍ସ୍ ଫ୍ୟାନ୍ସ କରୁସନ୍ ଲୋକ୍ ଆରୁ ସିନା ମୁଇଁ ବି ଡାନ୍ସ୍ କରସିଁ ଆଉ ଯେନ୍ଟା ଡାନ୍ସ୍ କରିବାରୁ ଫାଷ୍ଟ୍ ପ୍ରାଇଜ୍ କେ ପଇସା ବି ଦେସନ୍ ସେକେଣ୍ଡ୍ ପ୍ରାଇଜ୍ କେ ବି ପଇସା ବି ଦେସନ୍ ଆରୁ ମୁଇଁ ବି କରିଥିନି ମୋତେ ବି ମିଲିଥିଲା ଥାର୍ଡ଼ ହେଇଥିନି ସେନେ ମୋତେ ବି ମିଲିଥିଲା ଟଙ୍କା ପନ୍ଦରଶ ଖଣ୍ଡେ ମିଲିଥିଲା ଯେନ୍ଟା କି ଆମର୍ ଦୁର୍ଗା ପୂଜା ବହୁତ ବଢ଼ିଆ ହେସିଁ ସେନା ଡ୍ୟାନ୍ସ୍ ହେଚିସି ଆଉ ଡ୍ୟାନ୍ସ୍ ଦ୍ୱାରା ବହୁତ୍ ଲୋକ ବି ଆଇସନ୍ ଆମର୍ ଯେନ୍ଟା ପ୍ରୋଗ୍ରାମ୍ ଦେଖି ଆରୁ ପ୍ରୋଗ୍ରାମ୍ରୁ ଖୁସି ହେଇକିନା ବି କିଛି ପଇସା ବି ଦେସନ୍ ଆଉ ଯେନ୍ଟା ଆମର୍ ଜଜେସ୍ ମାନେ ଥିସନ୍ ସେ ଲୋକ ବି କିଛି ପଇସା ଆମକୁ ଦେସନ୍ ଆଉ ବହୁତ୍ ଭଲ୍ ଲାଗ୍ସି